ମୋ ବଗିଚାରେ ମୁଁ ରୁଟିନ୍ ଅନୁସାରେ କାମ କରେ କ'ଣ ପାଇଁ ମୁଁ କିଛି ଅଲଗା କାର୍ଯ୍ୟ କଲେ ବି ସକାଳୁ ଉଠି ଘର କାମ ସାରେ ରୋଷେଇବାସ ସାରେ ଅଲଗା କାର୍ଯ୍ୟ କରିବାକୁ ଯାଏ ତା' ଭିତରେ ମଧ୍ୟ ବଗିଚା କାମ କରେ ବଗିଚାରେ ମନ୍ଦା ମାଟି ମନ୍ଦା କରେ ପାଣି ଦିଏ ପାଣି ଦୁଇ ଓଳା ଦିଏ ଆଉ ଡଙ୍କ ସଳଖେ ତାକୁ କେମିତି କ'ଣ ଗଛଟା ଠିକ୍ ହବ ଫୁଲ ଗଛ ଲଗାଇଲି କି ଆଜି ଝୁଡ଼ଙ୍ଗ ଗଛ ଲଗାଇଲି ଟମାଟୋ ଗଛ କି ଗେଣ୍ଡୁ ଗଛ ଶାଗ ଗଛ ଶାଗ ବୁଣିଲି ତାକୁ କେମିତି ସାଇଜ୍ରେ ମାଟି ପକାଇକି ସାଇଜ୍ କରିବି ଆଜି ପାଣି ଦେବି ପୁଣି ଦୁଇ ଦିନ ପରେ ପୁଣି ପାଣି ଦିଆହେବ କ'ଣ ପାଇଁ ନା ତାକୁ ପିଡ଼ିଆ ଖତ ଦିଆଯାଇଥିବ ଯେଉଁଦିନ ଦିଆହେବ ସେଦିନ ପାଣି ଦିଆହେବନି ତା' ପୂର୍ବଦିନ ଦିଆହେବ ଯେଉଁ ଟାଇମ୍ରେ ଯେଉଁଟା କରିବା କଥା ମୁଁ ଠିକ୍ ଟାଇମ୍ରେ କରେ ଅନ୍ୟ କାମ କରେ ଘର କାମ କରେ ବଗିଚା କାମ ବି ଠିକ୍ ସେ କରେ ରୁଟିନ୍ ଅନୁସାରେ